ମୁଁ ହିନ୍ଦୁ ଧର୍ମ ପାଳନ କରେ କାରଣ ହିନ୍ଦୁ ହେଲା ଆମର ସନାତନ ଧର୍ମ ହିନ୍ଦୁ ଧର୍ମ ଉପରେ ବହୁତ କିଛି ଐତିହାସିକ ଘଟଣା ଅଛି କିନ୍ତୁ ଧାର୍ମିକ ଯୁଦ୍ଧ ତ ସବୁବେଳେ ଲାଗିଛି ଏ ସମାଜରେ ହିନ୍ଦୁ ଯୁ ହିନ୍ଦୁ ମୁସଲମାନ ମଧ୍ୟରେ ଯୁଦ୍ଧ ମୁସଲମାନ ଖ୍ରୀଷ୍ଟିଆନ ମାନଙ୍କ ମଧ୍ୟରେ ଯୁଦ୍ଧ ଏଇ ସବୁ ସଦାସର୍ବଦା ଲାଗି ରହିଛି କିନ୍ତୁ ଯେହେତୁ ମୁଁ ହିନ୍ଦୁ ମୁଁ ଅଛି ସନାତନ ଧର୍ମରେ ମୁଁ ବିଶ୍ୱାସ କରେ ତାହାଲେ ମୁଁ ସେଇ ରୀତିନୀତି କୁ ବହୁତ ଭଲ ପାଏ ଆମ ହିନ୍ଦୁ ଧର୍ମରେ ଠାକୁରଙ୍କୁ ପୂଜା କରିବା ଗୁରୁଜନ ମାନଙ୍କୁ ଭକ୍ତି କରିବା ସେମାନଙ୍କୁ ସମ୍ମାନ ଦେବା ବି ଦେବାଦେବୀ ମାନଙ୍କୁ ପୂଜାର୍ଚନା କରିବା ଯେକୌଣସି ପ୍ରକୃତି ସୂର୍ଯ୍ୟ ହୁଅନ୍ତୁ ଚନ୍ଦ୍ର ହୁଅନ୍ତୁ ଯେକୌଣସି ପ୍ରକୃତି ମାଁ ବସୁମାତା ହୁଅନ୍ତୁ ଆକାଶ ହୁଅନ୍ତୁ ଅଗ୍ନି ବାୟୁ ଏ ପଞ୍ଚ ମହାଭୁତଙ୍କୁ ବି ହିନ୍ଦୁ ଧର୍ମରେ ପୂଜାଅର୍ଚନା କରାଯାଏ